ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ମଧ୍ୟରେ ପ୍ରମୁଖ ସାଂସ୍କୃତିକ ପାର୍ଥକ୍ୟ ହଉଛି ଯେମିତିକି ଆମର ପର୍ବପର୍ବାଣି ରହିଲା ଯାହାକି ଆମ ଓଡ଼ିଶାର କୋରାପୁଟରେ ରହିଲା ଚୈତି ପର୍ବ କିମ୍ବା ରହିଲା ଆମର ଯେମିତି ଆମର ଜୟପୁରରେ ରହିଲା ମାଲ୍ୟବନ୍ତ କିମ୍ବା ବାଲିଯାତ୍ରା ଆମର କୋରାପୁଟ ବୋରିଗୁମାରେ ବି ହଉଛି ଗୋଟେ ବାଲିଯାତ୍ରା ସେମିତି କେତେ ମଣ୍ଡେଇରେ କେତେ ଯାତ୍ରା ଅଛି କଟକର ପଡ଼େ ବାଲିଯାତ୍ରା ଯେଉଁଟାକି ହଉଛି ଓଡ଼ିଶାର ସବୁଠୁ ବଡ଼ ଯାତ୍ରା ଯାହାକି ଇଣ୍ଡିଆରେ ବଡ଼ ଯାତ୍ରା କୁହାଯାଏ ସବୁଠୁ ସେଠି ହଉଛି ଏବଂ ଆମର କେତେ ଜାଗାରେ ସେମିତି ହଉଛି ତାଲୁଣି ବାଲୁଣି ବୋଲି ବି କେନ୍ଦ୍ରାପଡ଼ା ଜାଗାରେ ବି ସେଇଟା ବି ପ୍ରସିଦ୍ଧ ଅଛି ବହୁତ ଜାଗାରେ ସେମିତି ସାଂସ୍କୃତିକ ଖାଦ୍ୟ ବି ଅଛି ଯାହାକି ଆମର କୋରାପୁଟରେ ରହିଲା ମାଣ୍ଡିଆ ମାଲକାନଗିରିରେ ରହିଲା ମାଣ୍ଡିଆ ଆମର ଏପଟ ସାଇଡ଼ ଗୋଟେ ଆଉ କଟକରେ ରହିଲା ପଖାଳ ଦହିବରା ସେମିତି ସବୁ ଏମିତି ଅଞ୍ଚଳର ଅନ୍ୟ ଦେଶରେ ଅନ୍ୟ ଖାଦ୍ୟ ପାରାଦୀପ ପୁରୀ ସାଇଡ଼ରେ ରହିଲା ମାଛ କାହିଁକିନା ଯେହେତୁ ତାଙ୍କର ପାଖରେ ସମୁଦ୍ର ଅଛି ତ ତାଙ୍କ ମାଛ ଖାଇବାକୁ ବି ବହୁତ ଭଲ ପାଆନ୍ତି ଏବଂ ମାଛ ବି ସେଠି ଏଭେଲେବୁଲ ମିଳେ ସେଥିପାଇଁ ସବୁଠୁ ଆଉ ବରହପୁର ବରହପୁରରେ ବି ରହିଲା ସବୁଠୁ ଫେମସ ରହିଲେ ସେପଟେ ଫାଷ୍ଟଫୁଡ଼ ଦୋସା ଇଡ଼ଲି ପୁରୀ ଇଟା ଏସବୁ ଜିନିଷ ତାଙ୍କର ସବୁଠୁ ପ୍ରିୟ ପ୍ରଶଂସା ଜିନିଷ କାହିଁକି ଆନ୍ଧ୍ରା ସାଇଡ଼ ବି ତାଙ୍କର ଟିକେ ପାଖରେ ରହିଯାଉଛି ସେଥିପାଇଁ ତାଙ୍କର ଟିକେ ଫାଷ୍ଟଫୁଡ଼ ଟିକେ ଖାଇବାକୁ ଟିକେ ତାଙ୍କୁ ମାନେ ପ୍ରଶଂସା ମାନେ ଖାଆନ୍ତି ଭଲ